ହ୍ୟାଲୋ କିଏ ସୁରେଶ କହୁଛ ନମସ୍କାର ତୁମେ ଦୁଇଦିନ ହେଲା ସ୍କୁଲ୍କୁ ଆସି ନାହଁ କ'ଣ ପାଇଁ ଆସି ନାହଁ ସ୍କୁଲ୍କୁ ହୁଁ ଦରକାର ଥିଲା ଯେ ଜରୁର ଦରକାର ଥିଲା ଶ୍ୱଶୁର ଘର ମୁଁ ବୁଝୁଛି ଯେ ତୁମେ ସରକାରୀ ଚାକିରି କରିଛ ଏ କୌଣସି ଘରୋଇ କଥା ନୁହେଁ ତୁମେ ଯେତେବେଳେ ସରକାରୀ ଚାକିରି କରିଛ ଶ୍ୱଶୁର ଘରକୁ ଯିବ ତୁମେ ଟିକିଏ ସାଧାରଣ ମାନବିକତା ଦୃଷ୍ଟିରୁ ଟିକିଏ ଜଣେଇକି ଯିବନି କାହାରିକି ନା ଜଣେଇବାଟା ଉଚିତ ଭାବିଲନି ହେଉ ହେଲା ଯେ ତୁମରି କଥା ହେଲା ଅର୍ଜେଣ୍ଟ୍ ଫୋନ୍ ଆସିଲା ଶ୍ୱଶୁର ଘର ଚାଲିଗଲ ଦେହ ଖରାପ ଅଛି ହେଲା ଯାଅ ତୁମେ ଆ ଅନ୍ତତଃ ପକ୍ଷେ ଶ୍ୱଶୁର ଘରୁ ଫୋନ୍ରେ ତ ଜଣେଇ ପାରିଥାନ୍ତ ସାର୍ ମୁଁ ଶ୍ୱଶୁର ଘରକୁ ଆସିଛି ଟିକିଏ ଅଟକି ଗଲି ମୁଁ ଯାଇପାରୁନି ଦୟାକରି ଟିକିଏ କ'ଣ ବ୍ୟବସ୍ଥା କରନ୍ତୁ ଫୋନ୍ କରିଥିଲ କି ହଁ ତୁମେ ବ୍ୟସ୍ତରେ ରହିଲ ଫୋନ୍ କରିପାରିଲନି ଏଠି କିନ୍ତୁ ସମସ୍ତ ଷ୍ଟାଫ୍ ମୋ ଉପରେ ଅସନ୍ତୁଷ୍ଟ ସାର୍ ଆପଣ ତାକୁ ପ୍ରଶ୍ରୟ ଦେଉଛନ୍ତି ଯାହା ଦ୍ଵାରା ସେ ସବୁ ସମୟରେ ଅନୁପସ୍ଥିତ ରହୁଛି ଇଆଡ଼େ ସିଆଡ଼େ ଯାଉଛି ତେଣୁ ଆପଣ ତା' ବିରୁଦ୍ଧରେ ଲେଖନ୍ତୁ ମୁଁ କ'ଣ କରିବି ମୁଁ ତୁମ ବିରୁଦ୍ଧରେ ଲେଖିକି ଉପରିସ୍ଥ ପାଦାଧିକାରୀଙ୍କୁ ଦେଇଦେଇଛି ତେଣୁ ଏବେ କ'ଣ କହିବ କ'ଣ ନକରିବ ତୁମ ଇଚ୍ଛା କ'ଣ ଚାହୁଁଛ ହେଲା ମୁଁ ସାହାଯ୍ୟ କରିବି ଯେ ମୁଁ ସାହାଯ୍ୟ କରିବାକୁ ମନା କରୁନି ତୁମେ ଗଲଣି ଦୁଇଦିନ ହେଲାଣି ଗୋଟିଏ ଲିଖିତ ଦରଖାସ୍ତଟି ଦେଇପାରିଲ ନାହିଁ ତେଣୁ ଏବେ ବି ସମୟ ଅଛି ତୁମେ ଆସିଲା ପରେ ହୁଏତ ତୁମର ମେଡ଼ିକାଲ୍ ସାଟିଫିକେଟ୍ ବାହାର କରିକି ଦିଅ କି ସାର୍ ମୋ ଦେହ ଅସୁସ୍ଥ ଥିଲା ମୁଁ ମେଡ଼ିକାଲ୍ ଯାଇଛି ତେଣୁ ମୋ ବିଦ୍ୟାଳୟ ଯୋଗ ଦେଇପାରିଲି ନାହିଁ ତୁମର ଯଦି ଉତ୍ତର ସନ୍ତୋଷଜନକ ଲେଖିକି ଦେବ କୈଫିୟତ ଜଣେଇବ ମୋତେ ତାହେଲେ ମୁଁ ସେ ଲେଖାଟିକି ଉପରସ୍ଥ ଅଫିସର୍ଙ୍କୁ ଦେବି କ'ଣ କହୁଛ ମୋତେ ଲେଖିକି ଜଣେଇବ କେବେ ଲେଖିକି ଦେବ ହଁ ତୁମେ ଆସିଲାପରେ ଲେଖିକି ଦେବଟି ତେଣୁ ଶୁଣନ୍ତୁ କୌଣସି ରେପୁଟେଡ଼ ଡକ୍ଟର୍ଙ୍କୁ ଲେଖିବ ମେଡ଼ିକାଲ୍ରେ ଯାଇ ମେଡ଼ିକାଲ୍ ଅଫିସର୍ଙ୍କଠୁ ଲେଖିକରି ଜଣେଇବ ଜଣେଇଲେ ମୁଁ ତୁମ ଦରଖାସ୍ତଟିକି ସୁପାରିଶ କରିବି ତୁମେ ମଧ୍ୟ ସେ ଦରଖାସ୍ତ ଲେଖିଦେବ ମୁଁ ମଧ୍ୟ ଅତିରିକ୍ତ ଅସୁସ୍ଥ ପାଇଁ ମୁଁ ଯାଇପାରିଲି ନାହିଁ ତେଣୁ ମୋତେ ଏ ଯେଉଁ ଦୁଇଦିନି ମୋ ବିରୁଦ୍ଧରେ ଲେଖା ହେଇଛି ମୋତେ କ୍ଷମା କରାଯାଉ ବୁଝି ହେଉଛି ହେଉ ଲେଖିକି ଦିଅ ମୁଁ ଉପରସ୍ଥ ଅଫିସର୍ ଲେଖୁଛି ତେଣିକି ସେ ଯାହା ବିଚାର କରିବେ ରହିଲି ନମସ୍କାର